ମୁଁ ମାତୃଭାଷାଠାରୁ ଭିନ୍ନ ଭାଷାର ଏକ କୌଣସି ପୁସ୍ତକ ପଢ଼ି ନାହିଁ ମାତୃଭାଷା ଅନୁସାରେ ଆମର ଯେଉଁ ବହିଟିକୁ ମୁଁ ପଢ଼େ ଯାହାକି ସମଗ୍ର ବିଶ୍ୱର ଲୋକ ମଧ୍ୟ ପଢ଼ିବା ପାଇଁ ଆଗ୍ରହ ହୋଇପାରିବେ ସେ ହେଉଛି ଗୀତା ଆଉ ଭାଗବତ ସେହି ଗୀତା ଭାଗବତରେ ଏଭଳି ଭାବରେ ଲେଖାଯାଇଛି ଯାହାକି ଲୋକ ପଢ଼ିବା ଦ୍ୱାରା ତାର ମାନେ ମାନସିକ ସ୍ଥିରତାରେ ପରିବର୍ତ୍ତନ ଆସି ଯାଇଥାଇପା ଆସି ଯାଇପାରେ ଏବଂ ମାନସିକ ସ୍ଥିରତାରେ ଯେତେବେଳେ ପରିବର୍ତ୍ତନ ଆସେ ସେ ଶାନ୍ତିରେ ବସ ସ୍ଥାପନ କରିବା ପାଇଁ ମଧ୍ୟ ଚାହିଁଥାଏ ଏବଂ ତାହାଦ୍ୱାରା ସେହି ଯେଉଁ ଭାଗବତ ଗୀତା ପଢ଼ିଲେ ଆମର ମାନସିକ ବୃଦ୍ଧି ଘଟିଥାଏ ଏବଂ ପାରିବାରିକ ପରିଚାଳନା ନିମନ୍ତେ ଯେଉଁ ଉପାୟ ଅବଲମ୍ବନ କରିବାକୁ ପଡ଼େ ତାହା ମଧ୍ୟ ସେହି ବହିର ମାନେ ପୁସ୍ତକରେ ମଧ୍ୟ ଲେଖା ହୋଇଥାଏ ସେହି ଯେଉଁ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଏବଂ ସେ ଯେଉଁ ବାଣୀ ଦେଇଥାନ୍ତି ଅର୍ଜୁନକୁ ସିଏ ବାଣୀ ମଧ୍ୟ ଶୁଣିବାକୁ ମଧ୍ୟ ବହୁତ ଆଗ୍ରହ ଲାଗିଥାଏ